କୃଷକ ମାନେ ନିଜର ପଶୁମାନଙ୍କର ଯତ୍ନ ବିଶେଷ ଭାବରେ ନେଇଥାନ୍ତି ଯେପରି ତାଙ୍କର ଦେହ ଅସୁସ୍ଥ ହେଲେ ସେମାନେ ଜାଣି ପାରିଥାନ୍ତି କାରଣ ସେମାନେ ନିଜ ପାଟିରୁ ଲାଳ ଗଡ଼ାଇଥାନ୍ତି ସେମାନେ ଠିକ ସମୟରେ ଖାଆନ୍ତି ନାହିଁ ତା'ପରେ ସେମାନେ ଶୋଇ ରହନ୍ତି ସବୁବେଳେ ସେଥିପାଇଁ ସେମାନେ ପଶୁ ଡାକ୍ତରଙ୍କୁ ଡାକି ତାଙ୍କର ଚିକିତ୍ସା ମଧ୍ୟ କରିଥାନ୍ତି ଯଦି ଦରକାର ହୁଏ ତାଙ୍କର ଟୀକା ମଧ୍ୟ ଦେଇଥାନ୍ତି ତାଙ୍କର ମଝିରେ ମଝିରେ ଟୀକାକରଣ ମଧ୍ୟ ହୋଇଥାଏ ତାଙ୍କର ବିଶେଷ ରୋଗ ହେଉଛି ଫାଟୁଆ ଆମେ ଆମେ ଗାଈ ଗୋରୁମାନଙ୍କୁ ଫାଟୁଆ ଟୀକା ମଧ୍ୟ ଦେଇଥାଉ ତାଙ୍କୁ ତାଙ୍କ ଗୋଡ଼ର ଖୋରାକୁ ପରିଷ୍କାର ସବୁ ରଖିଥାଉ ତାଙ୍କ ଗୁହାଳ ଶୋଇବା ସ୍ଥାନ ଯେପରିକି ତାଙ୍କ ନିଜ ଦେହକୁ ସବୁବେଳେ ପରିଷ୍କାର ରଖିଥାଉ ସେ ଏହିପରି କଲେ ଗୋରୁ ଗାଈ ମାନଙ୍କୁ କୌଣସି ବଡ଼ ରୋଗ ହୋଇନଥାଏ ଆମେ ସେମାନଙ୍କର ବିଶେଷ ଧ୍ୟାନ ନେଇଥାଉ